ନୟାଗଡ଼ ଜିଲ୍ଲାର ସ୍ଥାନୀୟ ଶିଳ୍ପ କହିଲେ ଏହା ଚିନିକଳକୁ ବୁଝାଏ କିନ୍ତୁ ସମୟ ସହିତ ଆଜି ଚିନିକଳ ବନ୍ଦ ହୋଇଯାଇଛି ଯାହାକି ନୟାଗଡ଼ ଜିଲ୍ଲାର ଅର୍ଥନୀତିର ଅଣ୍ଟାକୁ ଭାଙ୍ଗି ଦେଇଛି ସେହିଭଳି ଭାବରେ ନୟାଗଡ଼ ଜିଲ୍ଲାର ବ୍ୟବସାୟ କଥା କହିଲେ ଆମେ ନୟାଗଡ଼ ଯାହାକି ସାରା ବିଶ୍ଵରେ ପ୍ରସିଦ୍ଧ ଲାଭ କରିଛି ଏହାର ଛେନାପୋଡ଼ ପାଇଁ କିନ୍ତୁ ଦୁଃଖର ବିଷୟ ଆଜିକାଲି ଯୁବପିଢ଼ୀମାନେ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବା ଅପେକ୍ଷା ଏ ବ୍ୟବସାୟ ପ୍ରତି କେହି ମନ ଦେଉ ନାହାନ୍ତି ତେଣୁ ହାତ ଗଣତି କେତେ ଜଣ ବ୍ୟବସାୟୀ ଅଛନ୍ତି ଯାହାଦ୍ୱାରା କି ଏହି ବ୍ୟବସାୟ ଚାଲିଛି ତେଣୁ ଏ ସବୁ ଦୃଷ୍ଟିରୁ ଦେଖିଲେ ନୟାଗଡ଼ ଜିଲ୍ଲାର ଅର୍ଥନୈତିକ ବିକାଶ ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ନଗନ୍ୟ